ଅଠର ସେପ୍ଟେମ୍ବର ଦୁଇ ହଜାର ଚଉଦ ଉଣେଇଶି ଅଗଷ୍ଟ ଦୁଇ ହଜାର ଷୋହଳ ପଚିଶି ଜାନୁଆରୀ ଦୁଇହଜାର କୋଡ଼ିଏ ଛବିଶି ଫେବୃଆରି ଦୁଇ ହଜାର ବାଇଶି ଏକ ଜୁଲାଇ ଦୁଇ ହଜାର ଅଠର